ହ୍ୟାଲୋ ଆପଣ ନବୀନ ସାର୍ କହୁଛନ୍ତି ତ ଆଉ ଯେଉଁ ଖେଳ ପାଇଁ ଟ୍ରେନିଂ କେଉଁ ଦିନଠୁ ଷ୍ଟାର୍ଟ ହେଉଛି କି ହଁ ଆଉ କେତେଟାକୁ ଷ୍ଟାର୍ଟ ହେଉଛି ହଁ ହଁ ଆଉ ସବୁ ଖେଳ ପରେ ଖାଇବା ପିଇବା ସୁବିଧା ଅଛି ତ

ହଁ ହଁ ଆଉ ଖେଳଟା ଚାରି ଦିନ ଲାଗିବ କି ହଁ ହଁ ଖାଲି ଖାଲି କ୍ରିକେଟ୍ ଖେଳ ହଁ ଆଉ କେଉଁ ପିଲାମାନେ ଖେଳୁଛନ୍ତି ଓ ହୋ ଆଉ ପିଲାମାନେ ଖେଳ ପଡ଼ିଆରେ କେତେଟାକୁ ପହଞ୍ଚିବେ କି

ହଁ ହଁ ହଁ ହଁ କ'ଣ ବେଟ୍ ବଲ୍ ସବୁ ସେଇଟା ଅଛିନା ଧରିକି ଯିବାକୁ ପଡ଼ିବ

ହେଉ ମୁଁ ଠିକ୍ ଟାଇମ୍ରେ ଯାଇକି ପହଞ୍ଚିଯିବି ହଁ ହଁ ହେଉ ଆପଣ ଆଜି ଯିବେ ତ ହଁ ହଁ ହେଉ ହେଉ ସାର୍ ମୁଁ ରଖିଲି ହଁ ହେଉ